ମୁଁ ରୋଷେଇ କଲାବେଳୁ ପରିବା କାଟିଲା ବେଳକୁ ଦେଖିକି ଧୀରେ ଧୀରେ କାଟେ ଯେମିତି ହାତ ନ କଟିଯାଉ ରୋଷେଇ କଲାବେଳେ ସେଇଠି ଯେଉଁ ରୋଷେଇର କାଳେ ନିଆଁ ଫିଆଁ ଲାଗିଲୁଗା ଯିବ ଦେହରେ ଟିକିଏ ଦୂରରେ ବସିକରି କାଠ ହେଉ କି ଯାହା ହେଉ ଚୁଲି ରୋଷେଇ କଲେ ଟିକିଏ ଦୂରରେ ବସିକି ରୋଷେଇ ରୋଷା କରେ ଯେମିତି ଉପରକୁ ତେଲ ଛିଟ୍କା ନ ପଡ଼ୁ ଦେହରେ ଫଟକା ଫଟକା ହୋଇଯିବ କେମିତି ଆଉ ହାତ ସଫାସୁତୁରା କରିକି ରୋଷେଇ କରେ ଯେମିତିକି କୌଣସି ଜୀବାଣୁ କୀଟାଣୁ ଆମ ରୋଷେଇରେ ନ ଇଏ ହୋଇକି ଆମ ଦେହ ନ ଖରାପ ହେଉ ଧୀରେ ଧୀରେ ଦେଖିକି ଯେମିତି ସଫାସୁତୁରାରେ ରୋଷେଇ କରେ ଆଉ ସବୁ ପରିବା ପନିପରିବା ବି ବାହାରୁ ନଆଣି ଘରୁ ଆଣୁ ସଫାସୁତୁରା ରଖୁ ଯେମିତି ଆମ ଦେହ ନ ଖରାପ ହେଉ ଭଲରେ ବେଶୀ ତେଲ ମସଲା ପକାଏନି କମ ତେଲ ମସଲାରେ କରେ ଯେମିତି ଦେହଟା ବି ନ ଖରାପ ହେଉ ଏମିତି ରୋଷେଇ କରେ ଆଉ